ନ୍ୟୁଜ୍ ଏଇଟିନ୍ ଓଡ଼ିଆରେ ନିଲାମ୍ବର ରଥ ଯିଏକି ନ୍ୟୁଜ୍ ଆଙ୍କରିଂ କରନ୍ତି ସିଏ ବହୁତ ସମୟରେ ଭଲ ଭଲ ବିଷୟଗୁଡ଼ିକୁ ନ୍ୟୁଜ୍ରେ ଦେଖେଇଥାନ୍ତି ଆମର ଖବର ମାଧ୍ୟମରେ କହିଥାନ୍ତି ଜଣେଇଥାନ୍ତି ସେଗୁଡ଼ିକୁ ଆମେ ଟିଭିରେ ଦେଖିଥାଉ ଏବଂ ସେଥିରେ ବହୁତ ପ୍ରକାରର ଜ୍ଞାନ ମଧ୍ୟ ମିଳିଥାଏ ଆଉ ବହୁତ ଜାଗାର ସମସ୍ୟା ମଧ୍ୟରେ ସେ ଦେଖାଇଥାନ୍ତି କେଉଁ ସମସ୍ୟାରେ ଲୋକ ଅଛନ୍ତି କେଉଁ ସମସ୍ୟାରେ ଲୋକମାନେ ଚଳୁଛନ୍ତି ଏବଂ ତା' ସହିତ ତାଙ୍କର କହିବା ଶୈଳୀ ମଧ୍ୟ ବହୁତ ଭଲ ଥାଏ ଯାହା ଫଳରେ କି ଅନ୍ୟ ସମସ୍ତଙ୍କ ନ୍ୟୁଜ୍ ମାନେ ଖବର ଏଠି ସମସ୍ତେ ବୁଝିପାରନ୍ତି ସେମାନଙ୍କର ଯେଉଁ ଖବର ଆଣିବା ବା ଖବର ସେମାନଙ୍କର ସନ୍ଧାନରେ ଆଣିବା ସେମାନେ ତାଙ୍କର ବହୁତ ପରିଶ୍ରମ କରି ଖବରଗୁଡ଼ିକୁ ନିଜ ପାଖରେ ଆଣିଥାନ୍ତି ଏବଂ ସେ ଖବରଗୁଡ଼ିକୁ ଟି ଭି ମାଧ୍ୟମରେ ପ୍ରସାରଣ କରିଥାନ୍ତି ଯାହାଫଳରେ ବିଭିନ୍ନପ୍ରକାରର ଲୋକ ବିଭିନ୍ନପ୍ରକାର ସମସ୍ୟା ବିଷୟରେ ନ୍ୟୁଜ୍ ଦ୍ୱାରା ନ୍ୟୁଜ୍ ଦ୍ୱାରା ବା ଆମର ଯେଉଁ ସମାଚାର ଦ୍ୱାରା ଜାଣିପାରିଥାନ୍ତି ସମାଚାର ଦେଖିଲେ ଦେଶ ଦୁନିଆର ବିଭିନ୍ନପ୍ରକାରର ଖବର ଆମେ ଜାଣିପାରିଥାଉ ଏବଂ ଆଗକୁ ମଧ୍ୟ ଆମକୁ ସମାଜରେ ଚଳିବା ପାଇଁ ସୁବିଧା ହୋଇଥାଏ